ଭାରତର ରାଜନୀତି ଏବଂ ରାଜନୈତିକ ଦଳଗୁଡ଼ିକ ଏସବୁ ଭାରତର ସ୍ୱାଧୀନତା ହେବା ପରେ ହିଁ ଉଦୀୟମାନ ହୋଇଛନ୍ତି ଏସବୁ ଆରମ୍ଭ ହୋଇଛି ଆମର ଦେଶର ପିତା ଗାନ୍ଧିଜୀଙ୍କ ଦ୍ୱାରା କିନ୍ତୁ ସେ ସେ ତ ଏବେ ନାହାନ୍ତି ତାଙ୍କ ପରେ ଆଜିକାଲିର ଏ ରାଜନୀତି ଏତେ ମଧ୍ୟ ଆଦୃତ ହୋଇପାରୁନାହିଁ ଲୋକମାନଙ୍କ ପାଇଁ ଯାହାଦ୍ୱାରା କି ଲୋକମାନେ ବହୁତ ସୁବିଧା ଏବଂ ସୁଯୋଗ ପାଇପାରୁଛନ୍ତି ଏ କାରଣ ଆଜିକାଲିର ଶାସକମାନେ ଦେଶକୁ ଅତ୍ୟଧିକ ଶାସନ ଯେଉଁଗୁଡ଼ିକ କହନ୍ତି ଆମର ଭଲରେ କରିବା ଅପେକ୍ଷା ଏମାନେ ନିଜେ ନିଜର ସ୍ୱାର୍ଥ ହିଁ ଦେଖୁଛନ୍ତି ଯଦି ସେମାନେ ନିଜର ସ୍ୱାର୍ଥ ନଦେଖି ଦେଶର ବା ଲୋକମାନଙ୍କର ହିତ ପାଇଁ କାମ କରନ୍ତେ ତ ଏହା ଅତ୍ୟଧିକ ଆଦୃତ ହୋଇପାରନ୍ତା କିନ୍ତୁ ଲୋକମାନେ ଏହିସବୁର ଫାଇଦା ଏମିତି ପାଇପାରନ୍ତେ ଯେ ଲୋକମାନଙ୍କର ଯେକୌଣସି ଟିକିଏ ଅସୁବିଧା ହେଲା ମାନେ ଶାସକମାନେ ଆସି ପାଖରେ ପହଞ୍ଚି ପାରୁଥାନ୍ତେ କିନ୍ତୁ ସେସବୁ ଆମର ସ୍ଵପ୍ନ ଅଟେ ସେସବୁ ଶାସକ ଏବଂ ଶାସକ କରୁଥିବା ଦଳ ଅତ୍ୟଧିକ ତତ୍ପର ନୁହନ୍ତି ଲୋକମାନଙ୍କ ପାଇଁ ମୋର ପ୍ରିୟ ହେଉଛନ୍ତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସେ ନିଜର ଭବିଷ୍ୟତ କାଳରେ ବା ତାଙ୍କୁ ଯଦି କେବେ ଦେଖା ହୁଏ ମୁଁ ତାଙ୍କ ତାଙ୍କ ସହିତ ମୁଁ ଏତିକି ତାଙ୍କ ସହିତ କଥାବାର୍ତ୍ତା ହେବାକୁ ଚେଷ୍ଟା କରିବି ଯେ ସେ ତାଙ୍କର ଅତୀତ କାଳରେ ଯେଉଁଭଳି ଭାବରେ ପରିଶ୍ରମ କରି ଏତେ ଉପରକୁ ବଢ଼ିଛନ୍ତି ବା ସମସ୍ତଙ୍କ ପାଇଁ ଏତେ ଆଦର୍ଶ ହୋଇପାରିଛନ୍ତି ତ ତାଙ୍କର ସେହି କଥାରେ କଥାରେ ଲୁଚି ରହିଥିବା ମୂଳ ମନ୍ତ୍ର କ'ଣ ଯାହାଦ୍ୱାରା କି ଏତେ ପରିଶ୍ରମ କରି ଏତେ ଉପରକୁ ଆସିଛନ୍ତି ଆଉ ମୁଁ ମଧ୍ୟ ଚେଷ୍ଟା କରିବି ତାଙ୍କ ଭଳି ଉପରକୁ ଯିବା ପାଇଁ